ମୋତେ ଛୋଟବେଳେ ଯେତେବେଳେ ବାପା ମା' କହୁଥିଲେ ପାଠ ପଢ଼ିବା ପାଇଁ ମୁଁ ପାଠ ପଢ଼ୁନଥିଲି ଯେତେବେଳେ ଦଶମ ଶ୍ରେଣୀ ମୋର ପାଠପଢ଼ା ଚାଲିଲା ଦଶମରେ ମୁଁ ଫେଲ୍ ହୋଇଯିବାରୁ ମୋତେ ମନେ ପଡ଼ିଲା ବାପା ମା' ଠିକ୍ କହୁଥିଲେ ବୋଲି ଭାବିଲି ଆଉ ପରେ ମୁଁ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କଲି ଆଉ ବହୁତ କଠିନ ପରିଶ୍ରମ କରି ଦିନ ରାତି ପାଠପଢ଼ାରେ ମନଦେଇ ମୁଁ ପାଠପଢ଼ା ଆରମ୍ଭ କଲି ପରେ ଯେତେବେଳେ ନେକ୍ଷ୍ଟ ଏଗ୍ଜାମ୍ ଆସିଲା ମୁଁ ସେହିଠାରେ ପରୀକ୍ଷା ଦେଇ ମୁଁ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଓ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲାପରେ ମୋତେ ବାପା ମା' ବହୁତ ଖୁସିହେଲେ ଓ କହିଲେ ତୁ ଏତେ ପ୍ରଥମରୁ କହୁଥିଲୁ ତୁ ତ ଆମ କଥା ଶୁଣୁ ନଥିଲୁ ଏବେ ପାଠ ପଢ଼ିବାରୁ ତୁ ଉତ୍ତୀର୍ଣ୍ଣ ହେଲୁ